ହଁ ଆପଣ ମାନ ଆମ ଅଞ୍ଚଳର ବିଦ୍ୟାଳୟରେ ଇତିହାସ ପଢ଼ାଯାଏ ଇତିହାସ ଠାରୁ ଆମେ କ'ଣ ସହଜ କଷ୍ଟକର ଜଟିଳ ତ ମାନେ ଭାବିବାକୁ ହୁଏନି କିନ୍ତୁ ଇତିହାସ ଟା ମୋତେ ଲାଗେ ସହଜ ଇତିହାସ କ'ଣ ଘଟ୍ ଘଟି ଯାଇଥିବା ବିଭିନ୍ନ ଘଟଣା ଗୁଡ଼ିକ କିପରି ଭାବରେ ଆମେ ସେ ସବୁ ଯାହା ଘଟିଯାଇଛି ବର୍ତ୍ତମାନ ତାହାକୁ ଆମେ ଯାହା ସବୁ ଲେ ଲିପିବଦ୍ଧ ହୋଇଛି ତାହା ଆମେ ବର୍ତ୍ତମାନ ପଢ଼ିଥାଉ ସହଜ ତ ନିଶ୍ଚିନ୍ତ କାହାକୁ କଠିନ ଅ ବା ଜସ ଜଟିଳ ଲାଗେ ସେଇଟା ମୁଁ କହିପାରିବି ନାହିଁ କିନ୍ତୁ ଇତିହାସ ଖୁବ୍ ସହଜ ମୋତେ ଲାଗେ ଇତିହାସ ଦ୍ଵାରା ଆମେ ମାନେ ଆମ ପୂର୍ବର ପ୍ରତ୍ୟେକ ଘଟଣା ଜାଣିପାରୁ କାରଣ ଇତିହାସକୁ ପଢ଼ିଲେ ସିନା ଆମେ ବର୍ତ୍ତମାନଟାକୁ ଠିକ୍ ଭାବରେ ଜାଣି ପାରିବା ଇତିହାସର ନିଶ୍ଚିତ ଜ୍ଞାନ ରହିବା ପ୍ରତ୍ୟେକ ପିଲାଙ୍କର ଆବଶ୍ୟକ ମୁଁ କିନ୍ତୁ ଇତିହାସକୁ ଖୁବ୍ ଭଲ ପାଏ ଇତିହାସ ଜାଣିଲେ ଆଗ ର କ'ଣ ଘଟି ଯାଉଥିବା ଘଟଣା ଆଉ ଇତିହାସକୁ ମିଶାଇଲେ ଯାଇଁ ମଣିଷ ଗୋଟେ ଠିକ ସିଦ୍ଧାନ୍ତରେ ଉପନୀତ ହୁଏ ବୋଲି ମୋତେ ଲାଗେ